ଭାରତରେ ପରିବହନ ବ୍ୟବସ୍ଥା ବହୁତ ଭଲ ଯିବା ଆସିବା ପାଇଁ ଜିନିଷପତ୍ର ନେବା ପାଇଁ ବହୁତ ଗୁଡ଼ିଏ ମାଧ୍ୟମ ରହିଛି ଲୋକମାନେ ଯିବା ଆସିବା ପାଇଁ ବସ୍ ଟେମ୍ପୁ ରେଲଗାଡ଼ି ଉଡ଼ାଜାହାଜ ଏମିତି ଅନେକ କିଛି ରହିଛି ଲୋକମାନେ ଜିନିଷପତ୍ର ନେବା ଆଣିବା ପାଇଁ ଟ୍ରକ ଡାଲାଗାଡ଼ି ଟ୍ରାକ୍ଟର ଏଇସବୁ ଜିନିଷ ଅଛି ଭ୍ରମଣ କରିବା ସମୟରେ ବହୁତ ଗୁଡ଼ିଏ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ ଯେଉଁଥିରେକି ରାସ୍ତାରେ ଖାଲଢିପ ଯୋଗୁଁ ରାସ୍ତାରେ ଗାଈଗୋରୁ ବୁଲିବା ଯୋଗୁଁ ଅନେକ ସମୟରେ ଦୁର୍ଘଟଣାର ମାନ ହୋଇଥାଏ ଦୁର୍ଘଟଣାରେ ଅନେକ ଲୋକ ମରିଯାଆନ୍ତି ପରିବହନରେ ଉନ୍ନତି ଆଣିବା ପାଇଁ ଖାଲି ଗାଡ଼ି ମଟର ଅଧିକ ତିଆରି କଲେ ହେବ ନାହିଁ ଆମକୁ ଭଲ ଭଲ ରାସ୍ତା ମଧ୍ୟ ତିଆରି କରିବାକୁ ପଡ଼ିବ ଛକ ଜାଗାରେ ମାନଙ୍କରେ ଟ୍ରାଫିକ ବ୍ୟବସ୍ଥା କରିବା ଦରକାର ଆଉ ସମସ୍ତେ ରାସ୍ତାଘାଟରେ ଯିବା ସମୟରେ ସବୁପ୍ରକାର ନିୟମ ମାନି ଯିବା ଦରକାର ସମସ୍ତେ ହେଲମେଟ୍ ଲାଇସେନ୍ସ ସିଟବେଲ୍ଟ ବ୍ୟବହାର କରିବା ଦରକାର ତା'ହେଲେ ପରିବହନ ବ୍ୟବସ୍ଥାରେ ଉନ୍ନତି ଆଣିପରିବା